ଓଡ଼ିଆ ଆମ ମାତୃଭାଷା ଓଡ଼ିଆ ନେଇ ଆମେ ଗର୍ବ ଅନୁଭବ କରୁ ଏବେ ଟେନ୍ଥ ପରେ ପ୍ଲସ୍ ଟୁ ଜଏନ୍ ହେବାପରେ ପ୍ଲସ୍ ଟୁ ସାଇନ୍ସରେ ଓଡ଼ିଆ କହିବାରେ ଓ ଲେଖିବାରେ ଟିକିଏ ବାଧା ପ୍ରାପ୍ତ ହେଉଛି ଏହାକୁ ନେଇ ମୁଁ ବହୁତ ଚିନ୍ତିତ ପ୍ରକଟ କରୁଛି ଓଡ଼ିଆ ଲେଖିବା ଓ କହିବାଦ୍ୱାରା ଆମେ ଆମର ପରମ୍ପରା ବଜାୟ ରଖୁ ଓଡ଼ିଆ ଏକ ଏମିତି ଭାଷା କି ଯାହାଦ୍ୱାରା ଆମେ ବିଦେଶରେ ପରିଚିତ ପାଇଥାଉ ଆମେ ଓଡ଼ିଆ ଭୁଲି ଯାଉନା ଏମିତି ଓଡ଼ିଆ ଲେଖିବା କହିବା ଦ୍ୱାରା ଆମର ଏମିତି ଆସୁବିଧା ହେଉଛି ଯାହାକୁ ଦେଖି ମୁଁ ବହୁତ ଚିନ୍ତା ପ୍ରକଟ କରୁଛି ପ୍ରତିଦିନ ମୁଁ ଓଡ଼ିଆ କହିବା ଲେଖିବାରେ ମଧ୍ୟ ବହୁତ ଟାଇମ୍ ଦେଇଥାଏ କେମିତି ଆଗପରି ଓଡ଼ିଆକୁ ମୁଁ ଓଡ଼ିଆ ଲେଖିପାରିବି କହିପାରିବି ତ ଏଣୁ କ'ଣ କରିବି ମୁଁ ବି ଜାଣିପାରୁନାହିଁ ଓଡ଼ିଆ ଲେଖିବା ପଢ଼ିବା ଆଗପରି କରିବାକୁ ହେଲେ ମୋତେ ଆଗପରି ଚେଷ୍ଟା କରିବାକୁ ପଡ଼ିବ ଓ ଆଗକୁ ବଢ଼ିବାକୁ ହେବ ହଁ ଓଡ଼ିଆ ଓଡ଼ିଆ ଏକ ଏମିତି ଭାଷା ଓଡ଼ିଆ ଏକ ଏମିତି ଭାଷା ଯାହା ଦ୍ୱାରା ଆମେ ଛୋଟବେଳୁ ଓଡ଼ିଆ ପଢ଼ିକି ଆସୁଛୁ ଓଡ଼ିଆ ପଢ଼ିଛୁ ଓଡ଼ିଆ ମିଡ଼ିୟମ୍ରେ ବାରବର୍ଷ ଏଲ୍କେଜିରୁ ଦଶମ ଯାଏଁ ଓଡ଼ିଆ ମିଡ଼ିୟମ୍ ପଢ଼ିକି ଆମେ ଓଡ଼ିଆ ଭାଷା କହିଛୁ ଲେଖିଛୁ କଷ୍ଟ କରିଛୁ ତ ଏଇ ସମୟରେ ଆମେ ଓଡ଼ିଆ ଭୁଲିଗଲେ ତ ଭାଷା ପ୍ରତି ଅପମାନ ହେବ ଏହାକୁ ବିଚାର କରି ମୁଁ ଓଡ଼ିଆ ଭାଷାକୁ ପଢ଼ୁଛି ଲେଖୁଛି ଘୋଷୁଛି ଆଗପରି ସବୁ ଚେଷ୍ଟା ଚଲେଇ ଦେଇଛି ଓଡ଼ିଆ ଭାଷା କେମିତି ଭଲସେ ଫେରି ପାଇବି ଓଡ଼ିଆ ଭାଷା ଏମିତି ଭାଷା ଯିଏ ଆମକୁ କଥା କହିବା ଶିଖେଇଛି ପରିଚୟ ଦେବା ଶିଖେଇଛି ସବୁକିଛି ଦେଇଛି ତ ସେ ଭାଷା କେମିତି ବା ଭୁଲିପାରିବି ତ ଏହାକୁ ନେଇ ବହୁତ ବଡ଼ ଚିନ୍ତା ପ୍ରକଟ କରୁଛି ମୁଁ ଓଡ଼ିଆ ଭାଷାକୁ କ'ଣ କେମିତି କରିକି ଓଡ଼ିଆ ଭାଷାକୁ ଶିଖିବାର ଅଛି ମୋତେ ନ୍ୟୁଜ୍ ଦେଖୁଛି ଟି ଭି ଦେଖୁଛି ନ୍ୟୁଜ୍ର ଓଡ଼ିଆ ନ୍ୟୁଜ୍ ଖବର ପଢ଼ୁଛି ସବୁବେଳେ ଚେଷ୍ଟା ମୁଁ ଚଳେଇଛି କେମିତି ଓଡ଼ିଆ ଭାଷାକୁ ମୁଁ ଶିଖିବାର ଅଛି ଆଗପରି ପଢ଼ିବାର ଅଛି ଆଗପରି ଲେଖିବାର ଅଛି ଓଡ଼ିଆ ଭାଷା ଆମ ମାତୃଭାଷା ମାଆର ଭାଷା ଏହାକୁ କେମିତି ଆଉ ଭୁଲିପାରିବି ମୁଁ ଓଡ଼ିଆ ଭାଷାକୁ ଓଡ଼ିଆ ଭାଷା ବହୁତ କିଛି କରିଛି ବାର ବର୍ଷ ପାଠ ପଢ଼ିଛି ଓଡ଼ିଆରେ ଦଶମର ବୋର୍ଡ଼ ପରୀକ୍ଷା ଓଡ଼ିଆରେ ଦେଇଛୁ ତ ଏ ପ୍ଲସ୍ ଟୁ ଟାଇମରେ ଓଡ଼ିଆ ଭାଷାକୁ କେମିତି ବେଖାତିର୍ କରିବି ଏହା ଭାଷା ପ୍ରତି ଅପମାନ ହେବ ଏହାଭଳି ସେଥିପାଇଁ ଅପମାନ ହେବ ଓଡ଼ିଆ ଭାଷା ବହୁତ କିଛି କରିଛି ତ ଆଗକୁ ମଧ୍ୟ ଓଡ଼ିଆ ଭାଷା ଆମ କାମରେ ଆସିବ ଆମେ ଓଡ଼ିଆ ଅନର୍ସରେ ଡିଗ୍ରୀ ବି କଲେ ଆମ ଓଡ଼ିଆ ଭାଷା ଆମ କାମରେ ଆସିବ ତେଣୁ ଓଡ଼ିଆ ଭାଷାକୁ ମୁଁ ବହୁତ ପ୍ରାଧାନ୍ୟ ଦିଏ ଓଡ଼ିଆ ଭାଷାକୁ ପଢ଼ିବାକୁ ମୁଁ ବହୁତପ୍ରକାର ଚେଷ୍ଟା ଚଲେଇଛି ଓଡ଼ିଆ ଭାଷା